ହ୍ୟାଲୋ ସାର୍ ନମସ୍କାର ସାର୍ ସେ ଏ ମାସର ପଇସା ହୋଇଗଲାଣି ହଁ କୁହନ୍ତୁ ହଁ ହଁ ଆଡ଼ଭାଟାଇଜମେଣ୍ଟ ହୋଇଯିବ ଆପଣଙ୍କର ପଇସା ଆପଣଙ୍କର ଛୋଟ ବଡ଼ ହିସାବରେ ଅଛି ଯଦି ବଡ଼ ସାଇଜ୍ର କରିବେ ଅଧିକା ପଇସା ପଡ଼ିବ ଯଦି ଛୋଟ ସାଇଜ୍ର କରିବେ କମ୍ ପଇସା ପଡ଼ିବ ଛୋଟ ସାଇଜ୍ର ଏ ଯେଉଁ ଫ୍ରଣ୍ଟ୍ ପେଜ୍ ଅଛି ଆଉ ମଝି ପେଜ୍ ବି ଅଛି ସେଇ ହିସାବରେ ପଇସା ଆଉ ସପ୍ତାହକରେ ଥରେ ନିଯୁକ୍ତି ପୃଷ୍ଠାରେ ହିଁ ଆସେ ସେ ନିଯୁକ୍ତି ପାଇଁ ଆଉ ଫ୍ରଣ୍ଟ୍ ପେଜ୍ରେ ଯଦି ବଡ଼ ଆକାରରେ ପୋଷ୍ଟ କରିବାକୁ ଚାହିଁବେ ତାହେଲେ ଆସିବ ପାଞ୍ଚ ହଜାର ଟଙ୍କା ଆସିବ ଆଉ ଯଦି ଛୋଟ କରିବେ ଛୋଟ ଫଟୋ ଦେଇକି କରିବେ ତାହେଲେ କମ୍ ପଇସା ପଡ଼ିବ ଦୁଇ ହଜାର ଟଙ୍କା ପଡ଼ିବ ଆଉ ଯଦି ମଝି ପେଜ୍ରେ କରିବେ କରିବେ ତାହେଲେ ଦେଢ଼ ହଜାର ଭିତରେ ହୋଇଯିବ ଆଉ ତମର ହଁ କୁହନ୍ତୁ ହଁ ଦୋକାନ ସହିତ ହୋଇଯିବ ହଁ ପେଜ୍ ହୋଇଯିବ ହଁ ସିଏ ପାଞ୍ଚ ହଜାର ଟଙ୍କା ନାଗିବ ସପ୍ତାହକୁ ଥରେ ସେ ଇଏ ହବ ଆଉ ତମର ଟୋଟାଲି ଡ଼ିଟେଲସ୍ ଦେଇଦେବ ଡ଼ିଟେଲସ୍ ଦେଇ ଦେଇକି ତମେ ଦେଇ ଦେଲେ ଆମେ ପକେଇ ଦେବୁ ଆଉ ଆଉ ହଁ ହଁ

ଆଉ ହଁ ତମର ସେ ଖବର କାଗଜ କଥାଟା ଆମର ଯେଉଁ ପେମେଣ୍ଟ ଥିଲା ସେ ପେମେଣ୍ଟଟା ଦେଲେନି

ଆଜି ସକାଳୁ ବୋଧେ ନଥିଲେ କି କ'ଣ ଆଜି ସକାଳୁ ବୋଧେ ନଥିଲେ ମୁଁ ଖବର କାଗଜ ଦେବାକୁ ଯାଇଥିଲି ଆଉ ନଥିଲେ ଆପଣ ଆଉ ଆଜ୍ଞା ଆଉ କେବେ ଦେବେ କାଲି ଆଡ଼କୁ ନା କ'ଣ ଆଉ ଯେଉଁ ମଝି ପେଜ୍ରେ ଆଉ ଦବାନି ହଉ ଭେରାଇଟ୍ ଷ୍ଟୋର୍ଟା ଆଉ ହଁ ହଉ ମିଳିଯିବ ଆଉ ହଉ ଦେଇ ଦେବ କାଲି ସକାଳୁ ପଇସା ମୁଁ ଇଏ କରିଦେବି ଆଉ